ଲୋକ ଦାରିଦ୍ର୍ୟ କାରଣରୁ ବେକାରର କାରଣରୁ ବି ସେ ନିରକ୍ଷତାରୁ ବି ମାନସିକତା ହରାଇ କରି ବେଶୀ ଦୁର୍ନୀତି କରିଥାଏ ଯେହେତୁ ଗୋଟେ ନିରକ୍ଷ ଅବସ୍ଥାରେ ଜଣେ ବ୍ୟକ୍ତି ମଣିଷ ମାରେ ଚୋରି କରେ ଡକାୟତ କରେ ଆଉ ସବୁକିଛି କରେ ଆଉ ଜଣେ ଦାରିଦ୍ର୍ୟ କାରଣରୁ ବି ପଇସା ଅଭାବ ଭଲ ମନ୍ଦରୁ ବି ସେ ଚୋରି ଡକାୟତି ବି କରେ ଅଭାବରୁ ବି ବେକାରୀ ନଥିଲେ ଚାକିରି ନଥିଲେ ଏଇ ନଥିଲେ ଲୋକ ବେକାରୀ ହେଲେ ବି ସେମାନେ କିଛି ଗୁଣ୍ଡା ଗର୍ଦି କରେ ଲୋକ ଘରେ ପଶାଇ ପରେ ଅସୁବିଧାର ବି ଇଏ ମଣିଷ ବିକୃତିର ଥାନ୍ତି